ସାହୁ ବାବୁ କଣ କରୁଛନ୍ତି ହଁ ବାରିକ ବାବୁ ଭଲ ଅଛ ତୁମେ କେଁ କେଁ ଯାଉଛ ଟାଇମ୍ ପତ୍ର ଦେବାର ନାହିଁ ଚାଷ ବାସ କେନ୍ତା କାଣା ଚାଲିଛେ

ଲାଭ୍ ପକାବାର ଚାଲିଛେ ଆମର୍ ଆଗତ ଦେଖୁଛ ସେ ଯନ୍ ଆମର ଖତ ଖତା ଦେଇକରି ଆଗ କରୁଥିଲେ ଏବେ ତ ସବୁ ଉଷ ଉଷା ସବୁ ମିଲିଲାନୋ ମାନେ ସବୁ ସବୁ ଯାକର ଉଷ ଉଷା ଆଗତ ହେ ଆଗ ତ ହଳ ବୁଲାଉଥିଲେ ହୋ ଅଧା ଛାଡ଼ିଲେ ଅଧା ହେଉଥିଲା ଦେଉଁଛୁ ଯେ ଆଗ ତ ହଳରେ ଭଲ ଚାଷ ହେଉଥିଲା ହୋ ଏବେ ତ ନାହିଁ ହେବା ଟ୍ରାକଟରରେ କାଣା ଆଉ ଇଏ ଅଧା ଜୋତିଲେ ଅଧା ନାହିଁ ସେହି ସେହି ହିସାବରେ ନାହିଁ ହେବାନା କାମ ଆଗରୁ କାଣା ତମାନେ ଖତ ଦେଇକରି ସେରା କରା ହେଉଥିଲା ଏବେ ଆର୍ କେତେ କେନ୍ ଖତ ପାଇବ ହେ ଏବେ ତ ସବୁ ସେ ମେଡ଼ିସିନ କାହିଁ କାହିଁ ସାର ସବୁ ବାହରଲାଣୋ ସବୁ ଦେଉଛୁ ଏନ୍ତା ତ ହେଉଛେ ଆଗରୁ ଯେନ୍ତା ଜୈବ ସାର ଯେନ୍ତା ଦେଇକରି ଯେନ୍ତା ହୃଷ୍ଟପୃଷ୍ଟ ହେଉଥିଲା ସେଟା ଆର୍ କାହିଁକି ବିଲକୁଲ୍ ନାହିଁ ହ ହଁ

ହଁ ହଁ ନାହିଁ ପରେ କାହିଁ କରମା ତାହେଲେ ଏନ୍ତା ତ ନାହିଁ ପାରିବି ଆଗ ହଁ ଆଗ ଯେନ୍ତା ହେଉଥିଲା ଆର୍ ଏବେର୍ ଫସଲ ସବୁ ନଷ୍ଟ ହୋଇଯାଉଛି ନା ଆଉ ହୁଁ ହେଅ ଉଁ ହୁଁ ଏବେ ଏବେ ଆର୍ କାଣା ଚାଉଲ୍ଟା ହେଲେ ବି ଆଗ ଲେଖେନ୍ ଚାଉଲ୍ ଆରକେ ବ୍ୟବହାର ଭଲ ଲାଗୁଛି କାଁ ନାହିଁ ହଁ ଆର୍ କା ଯେ ହଁ ହଁ

ଆର କେନ୍ ହେଲେ କାଣା ହେଉଛି ଗୁଡ଼୍ ଫୁଡ଼୍ ଆର୍ ଭାରବା ହୁଁ ହଁ ହଁ ମୋର କାଁ କହିବୁ ହେରା ତ ଚାଲିଛେ ତା ପରେ ଆଗେ ଯେନ୍ତା ହଳରେ ବୁଲାଇ କରି ଯେନ୍ତା ସବୁ କରା ହେଉଥିଲା ଚାଷ ବାସ ଠିକ ରହୁଥିଲା ଖତ ଦେଇକରି ଆମେ ପୁକଟେ ଲାଗଲେବି ଧ୍ୟାନ ଦେ ଦେଇ ଯାଉଥିଲା ଇଟା କଣ ଉଷ ଆନ ମାର ଉଷ ଆନ ମାର ଏକାଟା ସବୁ ସବୁ କରୁନ ହୋ ଦେଖୁଛ ପରା ଆଗ ଦେଖ ଆଗ ନିଜେ କରବା ଲାଗି କାମ ଇଚ୍ଛା ଲାଗୁଥିଲା ଏଥିରେ କାଣା ଫେର୍ ମୁଲିଆ ଖୁଜ ଆର୍ କାଣା କର କ୍ଷେତକେ ଯୋ ସବୁ କଲା ବେଲକେ ଆଉ ହଁ ହଁ ସେଟା କାଣା ପଇସା ହଁ ଭଲ୍ ଭଲ୍ ଆର କେନ୍ତା ଏମିତି ତ ଯିବା କାଁ କରବା ହେଲେ ହେଉ ଠିକ ଅଛି ହାଁ ମୁଇଁ ପରେ କଲ୍ କରବି ହାଁ କାମ ଅଛି ଟିକେ